ହଁ ମୁଁ ଆମ ଚାରିପାଖରେ ଥିବା ପାଞ୍ଚଜଣଙ୍କ ନାମ କହିପାରିବି ସୁଚିତ୍ରା ମହାନ୍ତି ରତିକାନ୍ତ ମହାନ୍ତି ସାଇ ସାର୍ଥକ ମହାନ୍ତି ତନୁଶ୍ରୀ ତନୁପ୍ରିୟା ମହାନ୍ତି ପ୍ରୀତି ଅନୁକ୍ତା ମହାନ୍ତି